କୃଷି କାର୍ଯ୍ୟରେ ଆଗ ଭଳିଆ ଏବେ ଭଲ ନାହିଁ କାରଣ ଆଉଗରେ ବହୁତ ଶସ୍ୟ ଅମଳ ହେଉଥିଲା କିନ୍ତୁ ଏବେ ବହୁତ କମ୍ ହେଉଛି କାରଣ ଏବେ ଯେତେବେଳେ ବର୍ଷା ହେବା କଥା ସେତେବେଳେ ବର୍ଷା ହେଉନି ଯେତେବେଳେ ଗରମ ହେବା କଥା ସେତେବେଳେ ଗରମ ହେଉନି କାରଣ ଆମ ଓଡ଼ିଶାରେ ଆଗରେ ବହୁତ ଗଛ ସବୁ ଥିଲା ଏବେ ଧୀରେ ଧୀରେ କାଟିକି ସବୁ ସଫା କରିଦେଉଛନ୍ତି ସେଥିପାଇଁ ପ୍ରଥମେ ତ ଆମକୁ ବହୁତ ଗଛ ଲଗାଇବାକୁ ପରିବ ଯାହାଫଳରେ ଯାକି ବର୍ଷା ଟାଇମ୍ରେ ବର୍ଷା ହବ ଶୀତ ଟାଇମ୍ରେ ଶୀତ ହବ ଆଉ ଖରା ଟାଇମ୍ରେ ଖରା ହବ ହେଲେ ଯାଇକି ଶସ୍ୟ ଅମଳ ସବୁ ଭଲ ଭାବରେ ହବ ଆଉ ଆଗରେ ଯେମିତି ଏତେ ସବୁ ସାର ଏସବୁ ବ୍ୟବହାର ହେଉନଥିଲା କିନ୍ତୁ ଏବେ କୃଷି କାର୍ଯ୍ୟରେ ସାର ଏସବୁ ବହୁତ ଭାବେ ବହୁତ ପରିମାଣରେ ବ୍ୟବହାର କରାଯାଉଛି ସେଥିପାଇଁ କିି ଆମର ଶସ୍ୟ ଯାକ ସବୁ ଭଲରେ ହେଉନି ଅନେକ କମ୍ ହଉଛି ସେଥିପାଇଁ ସବୁ ଟିକେ କମ୍ରେ ଆଗଭଳିଆ ବ୍ୟବହାର କରିବା ଦରକାର ଯେତେ ଆଗଭଳିଆ ଯେମିତି ହେଉଥିଲା ସେମିତି କରିବା ଦରକାର ହେଲେ ଯାଇକି କୃଷିିକାର୍ଯ୍ୟ ଆଗଭଳିଆ ହବ